ହଁ ଚାଲ ଯିବା ଟିକେ ବୁଲିବାକୁ କାମଧନ୍ଦା ତ କିଛି ନାହିଁ ଆଉ କ'ଣ କରିବା ହଁ ଆଉ ଭୋଟ୍ କାହାକୁ ଦେଉଛ ହଁ ମୋଦି ନବୀନି ଯାହାକୁ ପାରିବ ଦେବ କା ତମ ଯା ତମ ଇଚ୍ଛା ଯାହାକୁ ଦେବାର ଦେବ ଆଉ

ହଉ ନବୀନ ତ ବହୁତ ଉପକାର କରୁଛି ଆଉ ବ୍ୟାଗ୍ ଦେଇକି ପଇସା ଦେଇକି ସବୁ ଆଉ ସେଇଆକୁ ଦେବେ ସମସ୍ତେ ହଉ ଆଉ ପିଲାମାନେ କ'ଣ କରୁଛନ୍ତି

ଆଉ ଗାଁ ଘରକୁ ଯାଇନ ଗାଁ ଆଡ଼କୁ ଆଉ ବୁଲିବାକୁ ଯାଇନ ହଁ ଗାଁ'ରେ ସବୁ କାହାକୁ ଭୋଟ୍ ଦେଉଛନ୍ତି

ଆଉ କ'ଣ ଚାଲୁନ ଟିକେ ଯିବା ପାରାଦ୍ୱୀପ ଆଡ଼େ ବୁଲି ଆସିବା ଯିବା ପାରାଦ୍ୱୀପ ଯିବା ବୁଲିବା ଯାହାଜଫାହାଜ ଲାଗିଛି ଦେଖିବା ଆସିବା ବୁଲିକିରି ଆଉ ବହୁତ ଅଛି ପାରାଦ୍ୱୀପରେ ଦେଖିଲା ଯାଗା ବୁଲିବା କାମ ଧନ୍ଦା ତ ଏବେ ନାଇ ତ ଏବେ ନାଇ ଆଉ କ'ଣ କରିବା ଯେତେବେଳେ କାମ ହେବ କରିବା

ହଉ ଦେହ ଟିକେ ଭଲ ହେଇଯାଉ ଦେଖିବା ଆଉ

ହ

ହ ହଁ

ଦେହ ମୁଣ୍ଡ ତ ସମସ୍ତଙ୍କର ଖରାପ ହେଉଛି ଆଉ ହୁଁ ଠିକ୍ ଅଛି

ନାହିଁ ସେ ବି କିଛି କହି ନାହାନ୍ତି କିଛି କ'ଣ ଖାଇଲେ ହୁ ହଉ ଛାଡ଼ ସେ ବହୁତ ଆମକୁ କ'ଣ ମିଳିବ ଆମେ ତ ଖଟିଲେ ଖାଇବା ହଉ ସେଥିରେ କ'ଣ ମିଳିବ ହଉ ଯେ ରଖ